ହେଲୋ ଆପଣ କାଠ ବିଜିନେସ୍ କରନ୍ତି କି ଅହ ଆମର ବନେଇବାର ଥିଲା ଯେ ହଁ ବନେଇବାର ଥିଲା ଯେ ଏଇ କବାଟ ଝରକା ଖଟ ଫଟ ସବୁ ବନେଇବାର ଥିଲା କେତେ ରେଟ୍ କ'ଣ କେମିତି ନେଉଛନ୍ତି ରେଟ୍ କାଠର ହଁ ହୁଁ

ସେଇଟା ତ ଆମେ ଜାଣିନୁ ନା ତୁମର ତୁମେ କାଠ ବିଜିନେସ୍ ଭଲ କୋଉଟା ପଡ଼ିବ ସେଇ ହିସାବରେ ରେଟ୍ ନେଲେ ନେବେ କିନ୍ତୁ ଭଲ ଟିକେ ଜିନିଷ ଦରକାର ଆଉ

ହଁ ଏଇ ଝରକା କବାଟ ବନେଇବାର ଥିଲା ଆଉ ଘରର ଟିକେ ଫର୍ନିଚର୍ କାମ ବି ଅଛି ଆହୁରି ଏଇଟା ଆଉ ସବୁ କେତେବେଳେ ପଡ଼ିବ କେତବେଳେ ଆସିବୁ କ'ଣ କବାଟ ଝରକା ହେବାର ଅଛି ଆଉ ଖଟ ଗୋଟେ ହେବ ହଁ ଖଟ ଗୋଟେ ହେବ ତାପରେ ହଁ କେତେବେଳେ ଆସିଲେ ହେବ ଆପଣଙ୍କର ଦୋକାନ ଖୋଲା ଥିବ

ହଁ

ହଁ ହଁ କରି ବନେଇବାର ଅଛି ସବୁ ଏକା ସାଙ୍ଗରେ ଘରର ବନେଇବାର ଅଛି ଆଉ ହଁ ହଁ

ହଉ ଠିକ୍ ଅଛି ଆସନ୍ତୁ ଆମର ବି ଘରେ ଥିବ ସମସ୍ତେ ଛୁଆମାନେ ପଚାରି ଦେବା କେମିତି କ'ଣ ବନେଇବେ ସୋଫା କେମିତି ଡିଜାଇନ୍ର କ'ଣ ବନେଇବେ ଖଟ ଡାଇନିଙ୍ଗ୍ ଟେବୁଲ୍ ଏସବୁ ହୁଁ କ୍ୟାଟ୍ଲଗ୍ ନେଇ ଆସନ୍ତୁ ହଁ ହଁ କ୍ୟାଟ୍ଲଗ୍ ନେଇକି ଆସନ୍ତୁ ସେଇଥିରୁ ଆମେ ଆପଣଙ୍କର ଯୋଉଟା ଯୋଉଟା ଆମକୁ ଚଏସ୍ ଲାଗିବ କ୍ୟାଟ୍ଲେଗ୍ ଦେଖିକି କହିଦେବୁ କହିଲା ପରେ ଆପଣ ୟେ କରିବେ ଆଉ ରେଟ୍ ଫେଟ୍ କେତେ କ'ଣ କହିବେ ସେତେବେଳକୁ ଆଉ ୟା ହେଉଛି ହଁ ଆପଣଙ୍କର ଲେବର୍ ଚାର୍ଜ୍ କେତେ ଆପଣଙ୍କ କେତେ ନେବେ ଟୋଟାଲ୍ ପଇସା ଜିନିଷ ବନେଇବା ପାଇଁ କେତେ କେତେଟା ଜିନିଷ ହେବ ଆମର କୋଉ କୋଉ ଜିନିଷ ବନା ହେବ ଟେବୁଲ୍ଡୂ ଡାଇନିଙ୍ଗ୍ ଟେବୁଲ୍ ଡାଇନିଙ୍ଗ୍ର ଚେୟାର୍ ଆଉ ରୋଷେଇ ଘରେ କେତେ କାଠ କାମ ଟିକେ ଅଛି ଏସବୁ ଆଉ ହଁ ହଉ ଆପଣ ଫୋନ୍ କରିଦେବେ ଟିକେ ମୋତେ ଆପଣ ଫ୍ରି ହେଲେ ଆସିବେ କେତେବେଳେ ଆସିବେ ମୋତେ ଟିକେ କହିଦେବେ

ହଁ ଆମର ଏଇ କୋଏଲ୍ ନଗର ଏରିଆ ଆଉ ହଁ କୋଏଲ୍ ନଗର ଏରିଆ ଆମର ହଉ ଠିକ୍ ହଉ ଆଜ୍ଞା ରହୁଛି ହେଲା ଆଜ୍ଞା